ଗ୍ରାମୀଣ ଅଞ୍ଚଲରେ ଦୋକାନ୍ମାନେ ଦେବାର୍ ଇଟା ତାର୍ ଆହ୍ୱାନ୍ର ସମ୍ମୁଖୀନ ହଉଚନ୍ ଯେ ଇଟା ଆମର୍ ଇ ପ୍ରଡ଼କ୍ବ୍ ଭଲ୍ ସେ ପ୍ରଡ଼କ୍ଟ୍ ଭଲ୍ ବୋଲିକିନା ଯେନ୍ ଲୋକ୍ମାନେ ଡ଼ାକି ବୁଲୁଚନ୍ ସେମାନେ ସେନୁକିନା ସେ କିଣୁଛନ୍ ଖରାପ୍ ପ୍ରଡ଼କ୍ଟ୍ମାନେ ସେମାନଙ୍କର୍ଟା ବାହାରୁଛେ ବି ସେଥିର୍କାଜି ଆମ୍କେ ସେମନଙ୍କର୍ ଲାଗି ପୁରା ଭଲ୍ ଗୁଟେ ଇଟା ଗୁଟେ କହେବାର୍ ଅଛେ ଯେ ଭଲ୍ ଆଡ୍ଭାଟାଇଜ୍ମେଣ୍ଟ୍ମାନେ ଭାବରେ ଭଲ୍ ଇଟାମାନେ କର୍ବାର୍ ଅଛେ ଯେ ଇ ପ୍ରଡ଼କ୍ଟ୍ ଭଲ୍ ଭଲ୍ ପ୍ରଡ଼କ୍ଟ୍ ଦେଖାବାକେ ଅଛେ ସେମାନେ କେନ୍ତିକି ଭଲ୍ ପ୍ରଡ଼କ୍ଟ୍ ଘିନି ପାର୍ବେ ତାପରେ ଗ୍ରାହକ୍ମାନେ ବି ଖୁସି ହେଇପାର୍ବେ ତ ସେନୁ ତାକର୍ ପ୍ରଡ଼କ୍ଟ୍ ଅଧିକ୍ନୁ ଅଧିକ୍ ବିକ୍ରି ଯିବା ଯଦି ସେମାନେ ସେ ଡାକ୍ବାର୍ ଲୋକ୍ମନ୍କର୍ନୁ ଖରାପ୍ ପ୍ରଡ଼କ୍ଟ୍ମନେ ରଖିବେ ତ ସେମାନଙ୍କର୍ ପ୍ରଡ଼କ୍ଟ୍ ବି ବିକ୍ରି ନେଇଯାଏ ସେମାନଙ୍କର୍ କ୍ଷତି ବି ହେବା ଯଦି ଆମେ ଭଲ୍ ପ୍ରଡ଼କ୍ଟ୍ମାନେ ସେମାନ୍କେ ପହଞ୍ଚେଇ ପାର୍ମା ତାହେଲେ ସେମାନ୍କର୍ ବି ଭଲ୍ ହେବା ତାପରେ ଯେନ୍ମାନେ କିଣ୍ବେ ସେମନକର୍ ବି ଭଲ୍ ହେବା ତାପରେ ସବୁ ଲୋକ୍ ଖୁସି ହେଇକିନା ସେଟା ବି କିଣିପାର୍ବେ ଆର୍ ସେମାଙ୍କର୍ ଲାଭ୍ ହେବା କ୍ଷତି ନେଇଁ ହୁଏ